ହେଲୋ ହଁ ନମସ୍କାର ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି ହ୍ନୁ ସମସ୍ତେ ଭଲ ଅଛନ୍ତି ଆଉ ବାଲିଯାତ୍ରା କଥା କହୁଥିଲେ ତ ହଁ ହଁ ନିଶ୍ଚିତ ଯିବା ସମସ୍ତଙ୍କୁ ନେଇକି ଯିବା କାରଣ ବର୍ଷକୁ ଥରେ ହେଉଛି ତ ଏହାକୁ ସୁବର୍ଣ୍ଣ ସୁଯୋଗ ଆକୁ ଛାଡ଼ିଦେଲେ ଆଉ ଏତେବଡ଼ ଯାତ୍ରା କୋଉଠି ଦେଖିବାକୁ ମିଳିବନି ତ ନିଶ୍ଚିତ ଯିବା ବାଲିଯାତ୍ରା ବାଲିଯାତ୍ରା ଦେଖନ୍ତୁ ଯେତିକ ପ୍ରକାର ସବୁ ଛୋଟ ଛୁଆ ଅଛନ୍ତି ମାନେ ସେ ତ ପ୍ରଥମେ ତାଙ୍କୁ ପ୍ରାଇଭେଟ ଦେବେ ଖେଳିବା ପାଇଁ ଛୋଟ ପିଲାଙ୍କର ଖେଳାଖେଳିରେ ପଳେଇବ ଆଉ ଘରଣୀ ସ୍ତ୍ରୀ ଲୋକ ସେମାନଙ୍କର ହେଉଛି ମୁଖ୍ୟ ଜିନିଷ ହେଉଛି କିଛି ସାମଗ୍ରୀ କିଣିବା ହଁ ନିଶ୍ଚିତ ସେଇଆତ ପ୍ରଥମ ତାଙ୍କୁ ଆଗ ସନ୍ତୁଷ୍ଟ କରିବା ଦରକାର ତାପରେ ଯାହାକିଛି କରିବେ ନାଇଁ ଆଜିକାଲି ବହୁତ ହସ୍ତଶିଳ୍ପୀ ବି ଆସୁଛି ତ ଯେମିତି ଘରୋଇକରଣ ଜିନିଷଗୁଡ଼ା ତାକୁ କିଣିବା ଯେମିତି ସ୍ତ୍ରୀମାନଙ୍କର ବ୍ୟବହାର ଯେମିତି ଶାଢ଼ୀ ଲୁଗା କପଡ଼ା ଏସବୁ କିଣିକି ତାକୁ ଆମର ତ ଇନକମ ବି ସେତେ ହାଇ ନାଇଁ ଆମ ହଁ ହଁ ଆଉ ତାଠୁ ବି ଅଧିକା ହଁ କାରଣ ଆମେ ସେଇ ହିସାବରେ ପ୍ଳାନିଙ୍ଗ କରିବା ଆଉ ଆମକୁ ନିଶ୍ଚିତ ତ ଆମପାଇଁ ଅସମ୍ଭବ ଏଇ ଜିନିଷଟା ନାଇଁ ନାଇଁ ହଁ ହଁ ହଁ କୁହନ୍ତୁ ହଁ ହଁ ନିଶ୍ଚିତ ନିଶ୍ଚିତ ସେମାନଙ୍କୁ ଗୋଟେ କିଣିବା ଯାଗାରେ ଛାଡ଼ିକି ଆମେ ଟିକେ ବୁଲାବୁଲି କରିବା ଭଲ ଲାଗିବ ବହୁତ ବଡ଼ ଯାତ୍ରା ନିଶ୍ଚିତ

ନିଶ୍ଚିତ ଠିକ ଅଛି ଠିକ ଅଛି ଭାଇ ହଉ ଥାଙ୍କ ୟୁ ଆସନ୍ତୁ ଓ କେ ରଖୁଛି ଭାଇ